ଓଡ଼ିଶାରେ ବହୁତ ବଡ଼ ବଡ଼ ଷ୍ଟାଡିୟମ୍ଗୁଡ଼ାକ ଅଛି ସେଥିମଧ୍ୟରୁ କେଉଁ ଷ୍ଟାଡିୟମ୍ରେ ହକି ଖେଳାଯାଏ କେଉଁ ଷ୍ଟାଡିୟମ୍ରେ କ୍ରିକେଟ୍ ଖେଳାଯାଏ କେଉଁ ଷ୍ଟାଡିୟମ୍ରେ ଫୁଟ୍ବଲ୍ ଖେଳାଯାଏ କେଉଁ ଷ୍ଟାଡିୟମ୍ଗୁଡ଼ାକ ବହୁତ ଗୁଡ଼ା ଖେଳ ବହୁତ ଗୁଡ଼ାକ ଖେଳ ସେଠାରେ କମନ୍ଲି ଖେଳାଯାଏ ତ ସେହି ଷ୍ଟାଡ଼ିୟମ୍ଗୁଡ଼ାକ ନାମ ହେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍ ଏହା ସ୍ଥିତି ସ୍ଥିତ ଅଛି ରାଉରକେଲାରେ ଏଠାରେ ହକି ଖାଲି ହକି ଖେଳାଯାଏ ଆଉ ଗୋଟେ ଷ୍ଟାଡ଼ିୟମ୍ର ନାମ ହେଲା ଇଷ୍ଟ୍ କୋଷ୍ଟ୍ ରେଲ୍ୱେ ଷ୍ଟାଡ଼ିୟମ୍ ଏହି ଷ୍ଟାଡିୟମ୍ଟା ଭୁବନେଶ୍ୱରରେ ଶୀତ ଅଛି ଏହି ଷ୍ଟାଡ଼ିୟମ୍ରେ ଖାଲି କେବଳ କ୍ରିକେଟ୍ ଖେଳାଯାଏ ଜବାହରଲାଲ୍ ନେହେରୁ ଇନ୍ଡ଼ୋର୍ ଷ୍ଟାଡ଼ିୟମ୍ ଏହା କଟକରେ ଅଛି ଏଠାରେ ଛୋଟ ଛୋଟ ଇନ୍ଡ଼ୋର୍ ଗେମ୍ଗୁଡ଼ାକ ଖେଳାଯାଏ ଇନ୍ଡ଼ୋର୍ ଖେଳଗୁଡ଼ାକ ଖେଳାଯାଏ କଳିଙ୍ଗ ଷ୍ଟାଡ଼ିୟମ୍ ଏହା ଭୁବନେଶ୍ଵର ଭୁବନେଶ୍ୱରରେ ସ୍ଥିିତ ଅଛି ଏହି ଷ୍ଟାଡ଼ିୟମ୍ରେ କମନ୍ଲି ସବୁପ୍ରକାର ଖେଳ ଖେଳାଯାଏ ମଲ୍ଟିପର୍ପଜ୍ ଷ୍ଟାଡ଼ିୟମ୍ ମାଲକାନ୍ଗିରି ଷ୍ଟାଡ଼ିୟମ୍ ଏହା ମାଲକାନଗିରିରେ ସ୍ଥିତି ଅଛି ଏହି ଷ୍ଟାଡ଼ିୟମ୍ରେ କେବଳ କ୍ରିକେଟ୍ ଖେଳାଯାଏ ଏ ଷ୍ଟାଡ଼ିୟମ୍ଗୁଡ଼ାକ ଆମର ଓଡ଼ିଶାର ଖେଳାଳିମାନଙ୍କୁ ବହୁତ ପ୍ରୋତ୍ସାହନ ଦେଇଥାଏ ଏହି ଷ୍ଟାଡ଼ିୟମ୍ ଯୋଗୁଁ ଖେଳାଳିମାନେ ଭଲ ଅଭ୍ୟାସ କରନ୍ତି ଏହି ଷ୍ଟାଡ଼ିୟମ୍ରେ ଏ ଷ୍ଟାଡ଼ିୟମ୍ର ଚିହ୍ନଟରେ ସେମାନେ ବାହାର ଦେଶ କିମ୍ବା ବାହାର ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ସେମାନେ ଯାଇ ଭଲ ପ୍ରଦର୍ଶନ କରିପାରନ୍ତି ଏହି ଷ୍ଟାଡ଼ିୟମ୍ ଯୋଗୁଁ ହିଁ ସେମାନେ ନିଜର ଅଭ୍ୟାସ ଭଲ ଭାବରେ କରି ବାହାର ଦେଶକୁ ଯାଇ ସେମାନଙ୍କର ନିଜର କିମ୍ବା ଦେଶର କୁ ଗର୍ବିତ ଅନୁଭବ କରନ୍ତି